ହ୍ୟାଲୋ ବଜରଙ୍ଗୀ ଟ୍ରାଭେଲ୍ସ୍ କହୁଛନ୍ତି ମୁଁ ଭବାନୀ ଶଙ୍କର ବେହେରା କହୁଥିଲି ଆମର ଏବେ ଗ୍ରୁପ୍ ମାଧ୍ୟମରେ ଆମେ ଓଡ଼ିଶା ଭ୍ରମଣ କରିବାର ଅଛି ତ ଆମେ ଗୋଟେ ଗାଡ଼ି ବୁକିଂ କରିବାକୁ ଚାହୁଁଛୁ ତ କେମିତି କ'ଣ ରେଟ୍ ନେଉଛନ୍ତି କିଲୋମିଟର୍ ପିଛା କେମିତି ନେଉଛନ୍ତି ଏବେ ଆମେ ତିନି ଦିନ ଧରି ଓଡ଼ିଶା ବୁଲିବୁ ଆଉ କୋଉଠି କ'ଣ ଭଲ ଭଲ ଜାଗା ଅଛି ସେ ଜାଗା ବିଷୟରେ ଟିକେ କୁହନ୍ତୁ ଆଉ ତିନି ଦିନ ଧରି ବୁଲିବୁ ତ ଟିକେ କହିବେ ଆଉ